ନୟାଗଡ଼ ଜିଲ୍ଲାରେ ଅନୁସରଣ କରାଯାଉଥିବା କିଛି ସାଧାରଣ ଏବଂ ସାଂସ୍କୃତିକ ଅଭ୍ୟାସ କିମ୍ବା ରୀତିନୀତି ହେଉଛି ଚନ୍ଦନ ଯାତ୍ରା ସାହିଯାତ୍ରା ଓ ପଲ୍ଲିଶ୍ରୀ ମେଳା ଏହା ପରିଚୟ ଏବଂ ସମ୍ପ୍ରଦାୟର ଭାବନାରେ ଯୋଗଦାନ କରିଥାଏ ଯେପରିକି ସାମାଜିକ ଅଭ୍ୟାସ ସାଂସ୍କୃତିକ ରୀତିନୀତି ଓ ପରିଚୟ ସାମ୍ପ୍ରଦାୟ ଚନ୍ଦନ ଯାତ୍ରାରେ ମହାପ୍ରଭୁ ଆସି ପୋଖରୀରେ ଚାପ ଖେଳିଥାନ୍ତି ଏଠାରେ ଲୋକମାନେ ପ୍ରଭୁଙ୍କୁ ଦେଖିବାପାଇଁ ଜମା ହୋଇଥାନ୍ତି ଚାପ ଖେଳିସାରି ମହାପ୍ରଭୁ ନିଜ ମନ୍ଦିରକୁ ଫେରିଯାଇଥାନ୍ତି ଏହା ହିଁ ହେଉଛି ନୟାଗଡ଼ ଜିଲ୍ଲାର ମୁଖ୍ୟ ଆକର୍ଷଣ ଓ ସାଂସ୍କୃତିକ ରୀତିନୀତି